ଏ ଦର୍ଶକଙ୍କ ମଧ୍ୟରେ ଯେଉଁ ନୃତ୍ୟ ରହିଛି ନୃତ୍ୟ ନୃତ୍ୟ ସାଥିରେ ଯେଉଁ ଭାବନା ଉଦ୍ଦୀପନ କରିବାରେ ଆମର ଧରନ୍ତୁ କୀର୍ତ୍ତନ କୀର୍ତ୍ତନରେ ଯେଉଁ ଆମେ ରହୁଛୁ କୃଷ୍ଣ ନାମ ନେଉଛୁ ଏଇଟା ଭଗବାନଙ୍କ ଅତି ପ୍ରେମ ଆକାରରେ କିଛି ଆମର ଭାବନା ସୃଷ୍ଟି ହେଉଛି ସେମିତି ସଂକୀର୍ତ୍ତନରେ ବି ସେମିତି ଭଗବାନଙ୍କ ପ୍ରତି ଗୋଟିଏ ଆକୃଷ୍ଟ ସୃଷ୍ଟି ହେଉଛି ଆଉ ଗୋଟିଏ ହେଲା ଯେଉଁ ମେଲୋଡି ଡ୍ୟାନ୍ସ ଆଉ ଇତ୍ୟାଦି ଯେଉଁ ବଲ୍ ଡ୍ୟାନ୍ସ ରହୁଛି ଏହି ଯେଉଁ ଯୁବକମାନଙ୍କ ଭିତରେ ଯୌନ ଉଦ୍ଦୀପନା ସୃଷ୍ଟି ହେଉଛି ଏବଂ ବିଭିନ୍ନ ପ୍ରକାର ଭାବନା ସୃଷ୍ଟି ହେଉଛି ତେଣୁ ତାଙ୍କୁ ଯୁବକମାନଙ୍କୁ ମାନେ ଏକତ୍ରିତ କରିକି ବାନ୍ଧିରଖିବା ପାଇଁ ଗୋଟିଏ ମାଧ୍ୟମ ହେଉଛି ଏ ନୃତ୍ୟଟା ଏ ନୃତ୍ୟ ଆମର ନୃତ୍ୟ ମାଧ୍ୟମରେ ଯୁବକମାନଙ୍କର ବାନ୍ଧିରଖିକି ଲୋକମାନଙ୍କୁ ଭାବନା ସୃଷ୍ଟି କରାଯାଉଛି ଏବଂ ସେଇଟା ଗୋଟିଏ ଭଲ ଉପାୟ ସେଇଟା